ବାହାରକୁ ଆସିବାକୁ ଚାହୁଁଛୁ ଆମ ମନକୁ ଆମେ ଟିକେ ସୁସ୍ଥ ରଖିବାକୁ ଚାହୁଁଛୁ ତ ତା ଦ୍ୱାରା ଆମେ ଯଦି କୌଣସି ଗୋଟେ ଖେଳଟେ ଖେଳିବା

ଆମେ ଯେଉଁ ମନେକର ଆମର ଯେଉଁ ଶାରୀରିକ ମାନସିକ ଯେଉଁ ଚିନ୍ତା ଗୁଡ଼ାକ ସବୁ ରହିଲା ଏସବୁରୁ ଆମେ ଦୁରେଇ ହେଇକି ରହିପାରିବା

ତେଣୁ ଖେଳଟା ହେଉଛି ଆମର ବହୁତ ଭଲ ଜିନିଷ ସେଇଟା ଆମକୁ ସୁସ୍ଥ ରଖିଥାଏ ସେ ଯେ ଶାରୀରିକ ମାନସିକ ଚିନ୍ତାରୁ ଆମକୁ ସୁସ୍ଥ ରଖିଥାଏ ଏମିତି ଆଉ